ଛଅ ତିନି ଦୁଇହଜାର ଚବିଶ ବାର ତିନି ଦୁଇହଜାର ଚବିଶ ସତର ତିନି ଦୁଇହଜାର ଚବିଶ ଦୁଇ ଚାରି ଦୁଇହଜାର ଚବିଶ ପନ୍ଦର ଚାରି ଦୁହଜାର ଚବିଶ